ହଁ ସ୍ଵୟଂ ସହାୟକ ଗୋଷ୍ଠୀ ବିଷୟରେ ମୁଁ କିଛି ମତାମତ ଦେବାକୁ ଚାହୁଁଛି ମହିଳାଙ୍କ ପାଇଁ ସରକାର ବିଭିନ୍ନ ପ୍ରକାର ଯଦି ନିଯୁକ୍ତି ବା ସୁଯୋଗ ସମୟ ଦେଇଥାନ୍ତି ଯେମିତି କି ଆମର ମହିଳାମାନଙ୍କୁ ପାର୍ଲରର ଏବେ କୋର୍ସ ଶିଖାଯାଉଛି ଆଉ ସରକାର ବିନା ଋଣରେ ସେମାନଙ୍କୁ ଟଙ୍କା ଦେଉଛନ୍ତି ଯାହା ଫଳରେ ସେମାନେ ଟଙ୍କା ନେଇକି ମାଛ ଚାଷ ହେଉ ଚିଙ୍ଗୁଡ଼ି ଚାଷ ହେଉ ଆମର ପରିବା ପନିପରିବା ହେଉ ତୈଳବୀଜ ହେଉ ବିଭିନ୍ନ ପ୍ରକାରର ଚାଷବାସ କରି ଟଙ୍କା ଦୁଇ ପଇସା ରୋଜଗାର କରିପାରୁଛନ୍ତି ଏବଂ ମହିଳାମାନେ ତା ମାଧ୍ୟମରେ ଆଗକୁ ମଧ୍ୟ ବଢ଼ିପାରୁଛନ୍ତି ସରକାରଙ୍କର ସହାୟତା ପାଇଁ ଆମର ମହିଳା ଗୋଷ୍ଠୀ ମାନେ ଦୁନିଆ ବିଷୟରେ କିଛି ଜାଣିପାରୁଛନ୍ତି ବିଭିନ୍ନ ପ୍ରକାର ଆଗ ଧାଡ଼ିକୁ ମଧ୍ୟ ସେମାନେ ଆସି ସ୍ଵୟଂ ସହାୟକ ଗୋଷ୍ଠୀମାନେ ବହୁତ କାମ କଲେଣି ଦେଶ ବିଦେଶରେ ନାଁ ମଧ୍ୟ କଲେଣି ଯେମିତିକି ଆମର ବଡ଼ି ପାରିକି ଆମ ଗୋଷ୍ଠୀର ମହିଳାମାନେ ବିକ୍ରି କରୁଛୁ ବିଭିନ୍ନ ପ୍ରକାର ମେଳା ମହୋତ୍ସବରେ ନେଇକି ପାମ୍ପଡ଼ ମଧ୍ୟ ତିଆରି କରୁଛୁ ଧୂପକାଠି ଏହିଭଳିଆ ପାପଛା ଅନେକ ଜିନିଷ ଆମେ ତିଆରି କରୁଛୁ ସରକାର ବିନା ଋଣରେ ଯେଉଁ ଟଙ୍କାଟେ ଦେଇଛନ୍ତି ଆମକୁ ଆଉ ଋଣ ଦେବାକୁ ପଡ଼ୁନାହିଁ ଶୁଝିବାକୁ ବହୁତ ସହଜରେ ଆମେ ତାକୁ ଶୁଝିଥାଉ